ବିବାହ ଭଳି ବଡ଼ କାର୍ଯ୍ୟକ୍ରମରେ ପାଣି ପାଇଁ ଆମେ ବ୍ୟବସ୍ଥା ସାଧାରଣତଃ ପି ଡ଼ବ୍ଲୁ ଡ଼ି ବିଭାଗରେ ଆମେ ଦେଇଥାଉ ଖବର ସେମାନେ ପାଣି ଟ୍ୟାଙ୍କ୍ର ବ୍ୟବସ୍ଥା କରିଥାନ୍ତି ଏବଂ ପିଇବା ପାଇଁ ମଧ୍ୟ ପିଇବା ପାଣି ଜାର୍ ମଗାଯାଏ ଗଚ୍ଛିତ ମ୍ୟୁନିସିପାଲିଟି ପାଣି ଆମର ଟାଙ୍କିରେ ଥିବା ଗଚ୍ଛିତ ପାଣିକି ବ୍ୟବହାର କରୁ ଅଧିକ ଯଦି ଦରକାର ପଡ଼ିଲା ଯଦି ନିଅଣ୍ଟ ପଡ଼ିଲା ପଡ଼ୋଶୀମାନଙ୍କି ଠାରୁ ମଧ୍ୟ ଆମେ ସାହାଯ୍ୟ ଲୋଡ଼ିଥାଉ ଗାଁ ମାନଙ୍କରେ ସେମିତି ବିବାହ ଭଳି ବଡ଼ବଡ଼ କାର୍ଯ୍ୟକ୍ରମମାନଙ୍କରେ କୂଅ ନଳକୂପ ଆଦିର ଆଗରୁ ଆମେ ତାର ବ୍ୟବସ୍ଥା କରିକି ରଖିଥାଉ କିପରି ଲୋକମାନେ ସହଜରେ ଶୀଘ୍ର ଆମକୁ ବୋହିକି ଆଣିକି ଯୋଗାଇ ଦେଇ ପାରିବେ ଯେମିତି କୌଣସି ଲୋକମାନେ ପାଣିର ସମସ୍ୟାର ସମ୍ମୁଖୀନ ହେବେ ନାହିଁ